ଓଡ଼ିଆ ଭାଷା ଆମର ମାତୃଭାଷା ଆମେ ନୀତିଦିନ ଜୀବନରେ ଆମ ପିଲାମାନଙ୍କ ସହିତ ଓଡ଼ିଆ ଭାଷାରେ କଥାବାର୍ତ୍ତା କରିଥାଉ ପିଲାମାନଙ୍କୁ ଆମେ ଓଡ଼ିଆ ଭାଷା ଶିକ୍ଷା ଦେବା ନିହାତି ଆବଶ୍ୟକ କାରଣ ଏହା ଆମର ଓଡ଼ିଶାର ଭାଷା ଯଦି ଆମେ ଓଡ଼ିଶା ଭାଷାକୁ ଗୁରୁତ୍ୱ ନ ଦେବା ଦିନ ଆସିବ ଓଡ଼ିଆ ଭାଷା ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଯିବ ଯାହାର ଯେଉଁ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ବହୁ ମହାପୁରୁଷମାନେ ବହୁତ ଚେଷ୍ଟା କରିଛନ୍ତି ଯଦି ଆମେ ତାକୁ ବଞ୍ଚାଇ ନ ପାରିବା ତା'ହେଲେ ଆମେ କି ଓଡ଼ିଆ ମାତୃଭାଷା ଆମର ମାତୃଭାଷା ହେଉଚୁ ଓଡ଼ିଆ ମାତୃଭୂମି ମାତୃଭାଷାରେ ମୋ ମତା ଜାହୁୃଦୟ ଜନ୍ମେ ନାହିଁ ତାକୁ ଯଦି ଜ୍ଞାନୀ ଗଣାରେ ଗଣିବା ଅଜ୍ଞାନ ରହେ କାହିଁ ତେଣୁ ଯଦି ଆମେ ମାତୃଭାଷାର ମାତୃଭାଷାକୁ ସମ୍ମାନ ଦେଇ ନପାରିବା ବା ମାତୃଭାଷାକୁ ବଞ୍ଚାଇ ନ ରଖିପାରିବା ତା'ହେଲେ ଆମ ଶିକ୍ଷା ହିଁ ଧିକ ତେଣୁ ପିଲାମାନଙ୍କୁ ଆମେ ଇଂରାଜୀ ଶିକ୍ଷା ଦେବା ସହ ମାତୃଭାଷାର ଶିକ୍ଷା ମଧ୍ୟ ଦେବା ନିହାତି ଆବଶ୍ୟକ